ଆମ ଅଞ୍ଚଳରେ ଜମି କ୍ରୟ ବିକ୍ରୟ କଲାବେଳେ ଲୋକମାନେ ବିଭିନ୍ନ ଆଇନଗତ ସମସ୍ୟା ହୋଇଥାଏ ଯଥା ଜମି ବିକ୍ରି କରିବା ସମୟରେ ଅଧିକାଂଶ ଲୋକ ଜମିର ପଟା ପାଇନଥାନ୍ତି ତେଣୁ ବିକ୍ରିକରିବାକୁ ଅସୁବିଧା ହୋଇଥାଏ ତାଛଡ଼ା ଆଇନଗତ ଅଧିକାଂଶ ଲୋକ ଜମିର ଟିକସ ଖଞ୍ଜଣା ଦେଇନଥାନ୍ତି ତାହା ସରକାରଙ୍କର ବକେୟା ରାଶି ଥାଏ ଯାହା ଫଳରେ କି ଜମି ବିକ୍ରି କରିବାରେ ସମସ୍ୟା ହୋଇଥାଏ ଯେଉଁ ଜମି ବିକ୍ରି ହେବ ହାଉସ୍ ପ୍ଲାନିଂ ପାଇଁ ସରକାରଙ୍କ ପାଖରେ ଆବେଦନ କରିବାକୁ ପଡ଼ିଥାଏ ଯଦି ତାହା ପ୍ଲାନିଂ ଆପୃଭାଲ ହୋଇଥାଏ ତାହା ହେ ସେହି ଜମିର ବିକ୍ରି ଖରିଦ ହୋଇପାରିବ ଏବଂ ତାହା ସରକାର ମୂଲ୍ୟ ଅନୁସାରେ ଏହି ପ୍ରକାର ଆଇନଗତ ସମସ୍ୟା ଦେଖାଦେଇ ଥାଏ